ଚାଷ ଆମର କିପରି ହେଉଥିଲା ଆଗକାଳେ ଆମର ସବୁ ଚାଷ ବଳଦ ଥିଲେ ହଳ ଲଙ୍ଗଳ ଥିଲା ନଈ ଥିଲା ଏମିତି ଗୁଡ଼ା ଜିନିଷ ଥିଲା ଆମର ବିଲରେ ଧାନ ଫସଲ ହେଉଥିଲା ଏବେ ଆଉ ତ ସେସବୁ ଜିନିଷ କିଛି ନାହିଁ ଏବେ ସବୁ ନୂଆ ନୂଆ ସବୁ ଚାଲିଛି ଏବେ ଟ୍ରାକ୍ଟର୍ ହଳ ବୁଲୁଛି ପାୱାର୍ ଟିଲର୍ ହଳ ବୁଲୁଛି ଧାନ ଫସଲ ହେଉଛି ଏବେ ଏବେ ଧାନ ଟ୍ରାକ୍ଟର୍ରେ ଘରେକୁ ଅଣାଯାଇପାରିଲାଣି ଏବେ ସବୁ ବହୁତ ପ୍ରକାରର ସାହାଯ୍ୟ ସବୁ ହୋଇଗଲାଣି ଲୋକଙ୍କୁ ଆଉ ଏତେ କିଛି କଷ୍ଟ କରିବାକୁ ପଡ଼ୁନାହିଁ